ହଁ ମୁଁ ପିଲାଠୁ ନେଇ ଏବେ ବଡ଼ ହେବା ପର୍ଯ୍ୟନ୍ତ ମୁଁ ଡ୍ରଇଂ କରିବାକୁ ବହୁତ ପସନ୍ଦ କରେ ଏବଂ ମୋର ଡ୍ରଇଂ ଚିତ୍ର କରିବାକୁ ମଧ୍ୟ ବହୁତ ଇଚ୍ଛା ଲାଗେ ମୋର ବିଭିନ୍ନ ପ୍ରକାରର ଚିତ୍ର କରିବାକୁ ମୋତେ ବହୁତ ପସନ୍ଦ ଏବଂ ଯେପରିକି ଫୁଲ ଚିତ୍ର ହଉ କିମ୍ବା କୌଣସି ଭଗବାନଙ୍କର ଚିତ୍ର ହଉ କିମ୍ବା ସମାଜର ସମାଜ ପରିବେଶର ଚିତ୍ର ହଉ କରିବାକୁ ମୋତେ ବହୁତ ଭଲ ଲାଗେ ସେଇ ଚିତ୍ର ଗୁଡ଼ିକ କରିବାକୁ ମୋତେ ମୋତେ ବହୁତ ଭଲ ଲାଗେ ଏବଂ ଚିତ୍ର କରିବା ଦ୍ୱାରା ମୋତେ ବିଭିନ୍ନ ପ୍ରକାରର ଜିନିଷ ଶିଖିବାକୁ ମଧ୍ୟ ମୋତେ ମିଳେ ଯେପରିକି ସମାଜରେ ଘଟୁଥିବା ଘଟଣା ଗୁଡ଼ିକୁ ମଧ୍ୟ ଆଙ୍କିବାରେ ଆଙ୍କ ଆଙ୍କିବା ପାଇଁ ମଧ୍ୟ ମୋତେ ବହୁତ ଭଲ ଲାଗେ ଏବଂ ଚିତ୍ର ମୋତେ ପିଲାବେଳଠୁ ନେଇ ଆଜି ପର୍ଯ୍ୟନ୍ତ ମୋତେ ଚିତ୍ର ପ୍ରତି ବହୁତ ଆକର୍ଷଣ ରହିଛି ଅ ଏବଂ କହିବାକୁ ଗଲେ ଚିତ୍ର ମୋ ପାଇଁ ଗୋଟିଏ ଦୁର୍ବଳ ମାତ୍ରାରେ ରହିଥାଏ ଚିତ୍ର ମୋତେ ବହୁତ ଭଲ ଲାଗେ ଚିତ୍ର କରିବା ଦ୍ୱାରା ମୋତେ ମୋର ଇଚ୍ଛା ଶକ୍ତିକୁ ଅଧିକ ଅଧିକରୁ ଅଧିକ ଆଗ୍ରହ କରିଥାଏ